ମୋ ବଗିଚାରେ ବହୁତ ଗୁଡ଼ିକ ଫୁଲ ଗଛ ଲାଗିଛି ସେଇ ଫୁଲ ଗଛ ଗୁଡ଼ିକରୁ ସବୁବେଳେ ବହୁତ ପ୍ରକାର ଫୁଲ ବାହାରିଥାଏ ଆମ ମୋ ପାଖରେ ଯେତିକି ଗୁଡ଼ିକ ଫୁଲ ଅଛି ସବୁଯାକ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ ସେଇ ଗଛ ଗୁଡ଼ିକ ଫୁଲ ଯେତେବେଳେ ପସ୍ଫୁଟିତ ହୋଇଥାଏ ସେଇ ଫୁଲ ପ୍ରସ୍ଫୁଟିତ ଫୁଲକୁ ଦେଖିଲେ ମନକୁ ଆନନ୍ଦ ଲାଗିଥାଏ ଓ ମନରେ ବିଫଳିତ ହୋଇଥାଏ ଏହି ଫୁଲ ଗୁଡ଼ିକ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ ଏବଂ ସେହି ଫୁଲର ବାସ୍ନା ବି ବହୁତ ମନୋରୋମାଞ୍ଚକର ହୋଇଥାଏ ସେଇ ଫୁଲକୁ ଆପଣ ଘଣ୍ଟା ଘଣ୍ଟା ସଂଖ୍ୟା ମଧ୍ୟ ଦେଖିକି ମୁଁ ରହିଥାଏ ରହିଯାଇଥାଏ କାରଣ ସେଇ ଫୁଲର ସୌନ୍ଦର୍ଯ୍ୟ ବହୁତ ଉପରେ ରହିଥାଏ ସେହି ସୌନ୍ଦର୍ଯ୍ୟମୟ ଫୁଲକୁ ଦେଖିବା ପାଇଁ ମୁଁ ଘଣ୍ଟା ଘଣ୍ଟା ସଂଖ୍ୟା ମୋ ବଗିଚାରେ ବସିଥାଏ ସେଇ ଫୁଲ ଦେଖିବା ପାଇଁ ବହୁତ ସୁନ୍ଦର ଏବଂ ସୁଶୀଳ ହୋଇଥାଏ ସେ ଫୁଲକୁ କେବେ ବି ତୋଳିବାକୁ ମୋର ଇଚ୍ଛା ହୋଇନଥାଏ ସେଥିପାଇଁ ମୁଁ ଅଧିକ ସମୟ ବାରିପଟେ ହିଁ ବିତାଇ ଥାଏ ବାରିପଟେ ଥିବା ଫୁଲ ଗଛକୁ ମୁଁ ଫୁଲ ଗଛର ଫୁଲ ପାଖୁଡ଼ାକୁ ଦେଖିଲା ପରେ ଏମିତି ଲାଗେ କିି ଯେମିତିକି ମନକୁ ମନରେ ଥିବା ଶାନ୍ତି ଫେରିଆସି ଥାଏ ସେଥିପାଇଁ ଆପଣ ବାରିକାନି ଗଛରେ ଥିବା ଫୁଲ ଗଛକୁ ଦେଖନ୍ତୁ ଏବଂ ଫୁଲ ଗଛରେ ଥିବା ସେଇ ପସ୍ଫୁଟିତ ଫୁଲର ବାସ୍ନାକୁ ନିଜେ ଅନୁଭବ କରନ୍ତୁ ସେ ଅନୁଭବ କଲେ ହିଁ ଆପଣ ଜାଣିପାରିବେ ଫୁଲର ବାସ୍ନା ଓ ମହତ୍ତ୍ୱ କେତିକି